ସାତଶହ ତେୟାଅଶୀ ଦଶ ହଜାର ନଅଶହ ବାର ଦୁଇଲକ୍ଷ ପଚିଶ ହଜାର ଚାରିଶହ ତେୟାନବେ ଅଠର ହଜାର ନଅଶହ ତେସ୍ତରୀ ସାତ ଲକ୍ଷ ପଞ୍ଚାନବେ ହଜାର ନଅଶହ ପନ୍ଦର